ହ୍ୟାଲୋ ରେଷ୍ଟୁରଣ୍ଟ୍କେ ଲାଗିଛେ କେଁ ସାର୍ ହଁ ବେଲେ କିନି ଆମର୍ ଘରର୍ ପରିବାର୍ ସାରା ଆମେ ସନ୍ଧ୍ୟାକେ ଇଟା ରେଷ୍ଟୁରାଣ୍ଟ୍ ଯିମୁ ତ ବଲେ କାର୍ରେ ଯିମୁ ବଲେ ସେନ ପାର୍କିଂର ସୁବିଧା ହେଇପାର୍ବାକେ ସାର୍ ହଁ ସାର୍ ଆରୁ ରେଷ୍ଟୁରାଣ୍ଟ୍ କେତେବେଲ୍ ତକ୍ ବନ୍ଦ୍ ହେସି ସାର୍ ହଁ ବଲେ ଆଠ୍ ବଜେ ତକ୍ ଯଦି ବନ୍ଦ୍ ହଉଚେ ବେଲେ କିିନି ସାର୍ ଟେବୁଲ୍ ନମ୍ବର୍ କେତେ ଯେ ଆମ୍କୁ କହିଦେଇଥନ୍ ଆମେ ଇଟା ଯିମୁ ହଁ ସାର୍ ବେଲେ ମେସେଜ୍ କରିଦେଇଥିବେ ସେ ସାର୍ ଠିକ୍ ଅଛେ ଆମେ ସନ୍ଧ୍ୟାରେ ଇଟା ଆମେ ଯଉଚୁଁ ରେଷ୍ଟୁରାଣ୍ଟ୍କେ ସାର୍